ମୁଁ କଲେଜରେ ପଢ଼ିଲା ବେଳେ ଆମେ ସବୁ ପିଲାମାନେ ଚାନ୍ଦା ଆଦାୟ କରି ପ୍ରାୟ ଶହେ ଶହେ ଟଙ୍କା ଚାନ୍ଦା ଦେଇ କପିଳାସ ପୀଠ ବୁଲିବାକୁ ଯାଇଥିଲୁ ସେ କପିଳାସ ପୀଠଟି ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ସେଟି ପହଁଛିଲା ପରେ ଆମେ ସବୁ ଠାକୁର ଦର୍ଶନକରି ଭୋଜିଭାତ କଲୁ ଓ ଫଟୋ ଫଟୋ ଉଠାଇଲୁ ଉଠାଇକି ଆସିଲୁ ତାପରେ ସେଇ କପିଳାସ ସ୍ଥାନଟି ତେରଶ ବାବନ ପାହାଚ ପାହାଚ ଚଢ଼ିଲୁ ତେରଶ ବାବନ ପାହାଚ ଚଢ଼ିଲୁ ତାପରେ ବହୁତ ମଜି ମଜାମସ୍ତି ହେଲା ବୁଲି ବୁଲି ଜଙ୍ଗଲ ଫଙ୍ଗଲ ବୁଲିଲୁ ବୁଲିକି ପ୍ରାୟ ସନ୍ଧ୍ୟାବେଳକୁ ଆମେମାନେ ଆସିଲୁ ବୁଲିଲୁ ଆଉ ହସ ଖୁସିରେ ଆମେ ବି ବିଭୋର ହୋଇ ନାଚିଲୁ ଫଟୋ ଫଟୋ ଉଠାଇଲୁ